ଭୁବନେଶ୍ୱର ହେଉଛି ଆମ ରାଜ୍ୟର ରାଜଧାନୀ ଯଦି ଆମେ ଭଲ ଚିକିତ୍ସା ହବା ପାଇଁ ଯାଉ ଆମେ ଆମକୁ ଭୁବନେଶ୍ୱର ଯିବାକୁ ପଡ଼େ ଆମ ପାଖାପାଖି ବାରିପଦାରେ ମଧ୍ୟ ହସ୍ପିଟାଲ ଅଛି କିନ୍ତୁ ବାରିପଦାକୁ ଗଲେ ସେମାନେ ସେ ଭଲ ଡାକ୍ତର ଦେଖିବା ପାଇଁ ଭୁବନେଶ୍ୱରକୁ ରେଫର କରିଦିଅନ୍ତି ସେଠାରେ ଭଲ ବଡ଼ ଡାକ୍ତର ଗୋଟିଏ ବଡ଼ ପ୍ରଫେସର ଅଛନ୍ତି ରୋଗୀମାନଙ୍କୁ ଠିକ ଭାବରେ ସେବା କରନ୍ତି ସେବା କରିବା ଦ୍ୱାରା ମଣିଷ ସ୍ୱାସ୍ଥ୍ୟରେ ସ୍ଵସ୍ଥ ହେଇ ସେ ତାର ନିଜ ଘରକୁ ଫେରେ